ମୁଁ ଚାହୁଁଚି ମୋ ଭାଇ ଆଗକୁ ବହୁତ ଭଲସେ ପଢ଼ୁ ଏବଂ ସେ ଭଲସେ ପଢ଼ି ସମସ୍ତଙ୍କର ସେବା କରୁ ସବୁକିଛି ଜାଣିପାରୁ ଏବଂ ସବୁ ଜାଣିଲାପରେ ଲୋକମାନଙ୍କୁ ସାହାଯ୍ୟ ମଧ୍ୟ କରୁ ସେ ଭଲ ପାଠ ପଢ଼ିଲେ ଭବିଷ୍ୟତରେ ଗୋଟେ ଭଲ ଚାକିରି କରିବ ଏବଂ ଚାକିରିରୁ ଯାହା ପଇସା ଆଣିବ ତ ସେ ଘର ଚଳେଇପାରିବ ଏବଂ ସେ କିଛି ସଞ୍ଚୟ କରି ରଖିଲେ ତା'ର ଆଗକୁ ଯଦି କିଛି ସମସ୍ୟା ଆସିବ ତ ସେଥିରେ ମଧ୍ୟ ତା'ର କାମ ହେଇପାରିବ ସେଥିପାଇଁ ମୁଁ ଚାହୁଁଚି କି ମୋର ଭାଇ ଭଲ ଶିକ୍ଷା ଲାଭକରୁ ଏବଂ ଆଗକୁ ଭଲ ପାଠ ପଢ଼ି ଗୋଟେ ଭଲ ଚାକିରି କରୁ